ହ୍ୟାଲୋ ଶୁଭ ତୁ ଓଲା ଯାଇଥିଲୁ ଆଉ ହଁ ମୋର କାଲି ମୋ ପରିବାରକୁ ନେଇକି ଯିବାର ଅଛି ଆଉ ତୁ କହ କେମିତି କ'ଣ ଯାଇଥିଲୁ ଆଉ କ୍ୟାବରେ ଯାଇଥିଲୁ ନା ନର୍ମାଲରେ ଯାଇଥିଲୁ ଓ ଓଃ କ୍ୟାବ୍ ବୁକ୍ କରିକି ଯାଇଥିଲୁ ତାହେଲେ ହେଉ କ'ଣ କେତେ କ'ଣ କ'ଣ ପଡ଼ିଥିଲା ଅଁ ହେଉ ହେଉ ତାହେଲେ ମୁଁ କଲି ପରିବାରକୁ ନେଇକି ଯିବାର ଅଛି ଆଉ ତୁ ଢେଙ୍କାନାଳରୁ ଭୁବନ ଯାଇଥିଲୁ ଅ ହେଉ ତାହେଲେ ହେଉ କେତେ ରେଟିଂ କ'ଣ ପଡ଼ିଥିଲା ଆଉ ନା ଓ ଓଃ ଦୁଇଶହ ଟଙ୍କା ପଡ଼ିଥିଲା ହେଉ ତାହେଲେ ମୁଁ ଏଠୁ ଗାଡ଼ି ବୁକ୍ କଲେ ବେଶି ନେଉଛନ୍ତି ଆଉ ସେଇ ତାହେଲେ ମୋର କ୍ୟାବ୍ ବୁକ୍ କରିକି ନେଇକି ଯିବାର ଅଛି ଆଉ ସେଇ ଡ୍ରାଇଭରର ବ୍ୟବହାର ଭଲ ଅଛି ହେଉ ତୁ ଯେତେବେଳେ କହୁଛୁ ହଁ ସେ ଡ୍ରାଇଭର ଭଲ ତାର ଇଏ ଅଛି ଆଉ ତାହେଲେ ମୁଁ କାଲି ମୋ ଫ୍ୟାମିଲିକୁ ନେଇକି ଯିବି ଆଉ ହଉ ତାହେଲେ ରଖୁଛି